ଦୌଡ଼ିବା ସମୟରେ ମୁଁ ଦିନେ ପଡ଼ିଯାଇଥିଲି ଯଦ୍ୱାରା ମୋର ଆଣ୍ଠୁରେ ଏବଂ ଗୋଡ଼ରେ ଅନେକ ଆଘାତ ଦେଇଥିଲା ତେଣୁ ପ୍ରଥମେ ଦୌଡ଼ି ଦୌଡ଼ି ଘରକୁ ଆସିଲି ଏବଂ ଘରକୁ ଆସିବା ପରେ ସେହି ଆଘାତକୁ ଡେଟଲ୍ରେ ଧୋଇ ତାକୁ ପ୍ରଥମେ ବ୍ୟାଣ୍ଡେଜ୍ କରିଦେଲି ଏବଂ ତା'ପରେ ହସ୍ପିଟାଲ୍କୁ ଗଲି ଏବଂ ସେଠାରେ ଟିଟାନସ୍ ନେଲି ଏବଂ ଡକ୍ଟରଙ୍କ ପରାମର୍ଶ ଅନୁସାରେ ତାଙ୍କଠାରୁ ଅନେକ ମେଡ଼ିସିନ୍ ଆଣି ତାକୁ ଖାଇଲି ଏବଂ ତା ଖାଇବା ପରେ ମୁଁ ଆରୋଗ୍ୟ ଲାଭ କଲି